ଆ ଆମ ଘରେ ତୁଳସୀ ଓ ଅନ୍ୟାନ୍ୟ ଔଷଧୀୟ ଗଛ ଅଛି ଏହା ମଧ୍ୟ ସତ ଯେ ଏହା ପ୍ରାକୃତିକ ଉପଚାର ଗୁଡ଼ିକ ଆଣ୍ଟିବାୟୋଟିକ୍ଠାରୁ ବହୁତ ଗୁଣେ ଭଲ ଆମ ଘରେ ତ ଆମ ଚତୁଃପାର୍ଶ୍ୱରେ ତୁଳସୀ ଗଛ ଆଉ ମରୀଚ ଗଛ ତା'ପରେ ଘିକୁଆଁରୀ ଗଛ ଆଉ ଭୁଷ ଗଛ ବିଭିନ୍ନ ପ୍ରକାର ଏହିପ୍ରକାର ସବୁ ଗଛରକ ଅଛି ଯାହାଦ୍ଵାରା ତୁଳସୀ ଗଛରେ ଛୋଟ ପିଲାଙ୍କୁ ଥଣ୍ଡା ଇଏ ଗୁଣ ବି ଭଲ ହେଇଯାଉଛି ଘିକୁଆଁରୀରେ ମୁହଁଟା ଗ୍ଲୋ କରୁଛି ଆମର ଯେ ଝାଡ଼ାମାଡ଼ା ହେଲେ ସେଥିରେ ଭଲ ହେଇଯାଉଛି ତା'ପରେ ଗଙ୍ଗଶିଉଳି ଗଛରେ ଜ୍ୱର ହେଇଥିଲେ ସେଇଟା ବି ଭଲ ହେଇଯାଉଛି ମୁଁ ବିଭିନ୍ନ ପ୍ରକାର ଭଲ ଆର ଉପକାରିତ ରହିଛି